ଆଗରେ ହେଉଛି ହଳ ବୁଲଉଥିଲେ କି ଯାହା କରୁଥିଲେ ଏଇନା ତ ସବୁ ମିସିନି ବାହାର କରିଦେଲା ମିସିନିରେ ଧାନ କାଟୁଛି ମଳୁଛି ଅଗାଡ଼ି ଅଲଗା ଧାନ ଅଲଗା ସବୁ ତ ଅଲଗା ଅଲଗା କରିକିନି ବାହାର କରୁଛି ଆଉ ଆଉ ଲୋକ ଲୋକମାନେ ଆଗୁରୁ ମଜୁରିଆ ଥିଲେ ଆଉ ମଜୁରୀ ଦେବାକୁ ଆମକୁ ପଡ଼ୁନି ମଜୁରୀ ଦଉନୁ ଯ ସବୁ ତ ମିସିନି କଲା ମିସିନି ନେଲା ପଇସା ପତର ଆଉ ଧାନ କ ଧାନକଟା କଟା ଗାଡ଼ି ଆସୁଛି ସେ ଗାଡ଼ିରେ ବି କାଟୁଛି ମଳୁଛି ଆଉ ଧାନ ଅଲଗା ଆଉ ଅଗାଡ଼ି ଅଲଗା କୁଟା ଅଲଗା ସବୁ ଅଲଗା ଅଲଗା କରିକି ଥୋଇଦେଉଛି ଧାନ ବି ଆଉ ବ ବେଶୀ ଧାନ ବସଉ ନାହାଁନ୍ତି ସେ ଗୋଲାରୁ ଚାଉଳ ଆଣୁଛନ୍ତି କିଣି ଆଣୁଛନ୍ତି ଆଣିକିନି ଖାଉଛନ୍ତି ଆଉ ଧାନ ବି ବସଉ ନାହାନ୍ତି